ଓଡ଼ିଆ ଭାଷାର ଇତିହାସ ହେଉଛି ଆଗରୁ ପୂର୍ବ କାଳରେ ଓଡ଼ିଆ ଭାଷାର ବ୍ୟବହାର ଅଧିକମାତ୍ରାରେ ହଉ ନ ଥିଲା ସମସ୍ତେ ନିଜର ଆଞ୍ଚଳିକ ଭାଷାକୁ ବ୍ୟବହାର କରୁଥିଲେ ଯେମି ଯେପରିକି କୁଇ ଭାଷା ସମ୍ବଲପୁରୀ ଭାଷା ଏସବୁ ଭାଷା ନିଜ ନିଜ ଅଞ୍ଚଳର ଭାଷାକୁ କଳାହାଣ୍ଡିରେ କଳାହାଣ୍ଡି ଭାଷା ସମସ୍ତତ ଅଞ୍ଚଳରେ ନିଜ ନିଜର ଭାଷା ଥିଲା ସେମାନେ ସେସବୁ ଭାଷାକୁ ପ୍ରୟୋଗ କରୁଥିଲେ ଏବଂ ବ୍ୟବହାର କରୁଥିଲେ କିନ୍ତୁ ସମୟ କ୍ରମେ ଅନେକ ଲେଖକ କବି ସୃଷ୍ଟି ହେଲେ ଗାଳ୍ପିକ ସୃଷ୍ଟି ହେଲେ ଏବଂ ଓଡ଼ିଆ ଭାଷାର ବ୍ୟବହାର କଲେ ଓଡ଼ିଆ ଭାଷାରେ ବିଭିନ୍ନ ବହି ଲେଖିଲେ ଗଳ୍ପ ଲେଖିଲେ କବିତା ଲେଖିଲେ ଯାହାଫଳରେ ଆମ ଓଡ଼ିଆ ଭାଷାର ବ୍ୟବହାର ବଢ଼ିଲା ଏବଂ ତା'ର ବିକାଶ ମଧ୍ୟ ହୋଇପାରିଲା ଫକୀର ମୋହନ ସେନାପତି ଫକୀର ମୋହନ ସେନାପତି ଉପେନ୍ଦ୍ର ଭଞ୍ଜ ଆଧୁନିକ ଯୁଗରେ ଅନେକ କବି ଗଙ୍ଗାଧର ମେହେର ଅନେକ ବହି ଲେଖି ଓଡ଼ିଆ ଭାଷାର ଉନ୍ନତି କରିଛନ୍ତି ଆମ ଜୈନ ଏବଂ ବୌଦ୍ଧ ଗ୍ରନ୍ଥ ଗ୍ରନ୍ଥ ଦ୍ୱାରା ଅନେକ କବି ମହାକବି ଗଳ୍ପିକମାନେ ପ୍ରଭାବିତ ହୋଇ ଓଡ଼ିଆ ବହି ଲେଖିଛନ୍ତି ମାଦଳ ପାାଞ୍ଜି ମଧ୍ୟ ଓଡ଼ିଆରେ ଲେଖାଯାଇଛି ସାରଳା ଦାସଙ୍କ ଓଡ଼ିଆ ମ ମହାଭାରତ ଲୋକମାନଙ୍କୁ ପ୍ରଭାବିତ କରିଛି ଓଡ଼ିଆକୁ କହିବା ଶୁଣିବା ଓ ବ୍ୟବହାର କରିବା ପାଇଁ ପଞ୍ଚଶଖା ଯୁଗର ଜଗନ୍ନାଥ ଅତିବଡ଼ି ଜଗନ୍ନାଥ ଦାସ ଆଉ ଉପବାଦ୍ୟ ଦାସ ଆଜି ଅନେକ ପଞ୍ଚସଖା ପାଞ୍ଚଜଣ ପଞ୍ଚସଖା କବି ଥିଲେ ତାଙ୍କୁ ପଞ୍ଚସଖା କୁ କୁହାଯାଉ ଥିଲା ପାଞ୍ଚ ଜଣ କବିଙ୍କୁ ସେମାନେ ମଧ୍ୟ ଓଡ଼ିଆ ଭାଷାରେ ଅନେକ ବହି କାବ୍ୟ କବିତା ରଚନା କରି ଓଡ଼ିଆ ଭାଷାରେ ବିକାଶ କରିଛନ୍ତି ଉପେନ୍ଦ୍ର ଭଞ୍ଜ ହେଉଛନ୍ତି ସେମାନ ସେଥିମଧ୍ୟରୁ ପ୍ରସିଦ୍ଧ କବି